ମୁଁ ଯଉ ଷ୍ଟୋଭ୍ ଟି କିଣିଛି ତାହାର ଖରାପ୍ ଗୁଣଟି ହେଲା ସେ ଅଧିକ ପରିମାଣର ଇନ୍ଧନ ଖାଉଛି ଆଉ ଟା ରେ ମଧ୍ୟ ଖରାପ୍ ହେଉଛି ଯାହାଦ୍ଵାରା ବହୁତ୍ ପରିମାଣର ପଇସା ମୋତେ ଖର୍ଚ୍ଚ କରିବାକୁ ପଡ଼ୁଛି ସେଥିପାଇଁ ଏଇ ଷ୍ଟୋଭ୍ ଟି ମୋତେ ଭଲ ଲାଗୁନି